ଆମ ବିଦ୍ୟାଳୟରେ ମୋତେ ଓଡ଼ିଆ ସବଜେକ୍ଟ୍ ସବୁଠୁ ବେଷ୍ଟ୍ ଲାଗିଥିଲା ଓ ଓଡ଼ିଆ ମ୍ୟାମ୍ ଯୋଗୁଁ ହିଁ ମୁଁ ଓଡ଼ିଆ ସବଜେକ୍ଟ୍ ଭଲ କହିବାରେ ସକ୍ଷମ ହେଇଥିଲି ଓ ଓଡ଼ିଆ ସବଜେକ୍ଟ୍ ମୋର ସରଳାର୍ଥ କିମ୍ବା ଆମର ସର୍ଟ କୋସ୍ଚିନ୍ ମୋର ବହୁତ ଭଲ ହେଉଥିଲା କି ମୋର ଓଡ଼ିଆରେ ହିଁ ଏଇଟି ଫାଇବ୍ ମାର୍କ୍ ହିଁ ଆସୁଥିଲା ହଣ୍ଡ୍ରେଡ଼ରୁ ବଟ୍ ମୋ ଅନୁସାରେ ମୋତେ ଓଡ଼ିଆ ଭଲ ଲାଗୁଥିଲା ଓଡ଼ିଆ ବିଷୟ ହେଉଛି ମୋର ଆମର ପାରମ୍ପରିକ ଓଡ଼ିଶାର ମାନେ ଓଡ଼ିଆ ଶବ୍ଦ ହିଁ କୁହା ବହୁତ ଉଚିତ୍ ଓ କଠିନ ଲାଗିଥିଲା ବୋଲି ମୋତେ ଇଂଲିଶ୍ ବହୁତ କଠିନ ଲାଗିଥିଲା ଇଂଲିଶ୍ ମ୍ୟାଥ୍ ବୋଲି ମ୍ୟାଥ୍ ମୋର ବହୁତ ସବୁଠୁ କଠିନ ଲାଗିଥିଲା ଇଂଲିଶ୍ ବି ବହୁତ କଠିନ ଲାଗିଥିଲା ଇଂଲିଶ୍ କହିବାରେ କରିବାରେ ବହୁତ ପଢ଼ିବାରେ ବି ବହୁତ କଠିନ ଲାଗିଥିଲା ଇଂଲିଶ୍ ଇଂଲିଶ୍ ବି ଟୋଟାଲ୍ କାହାକୁ ହ୍ୟାଲୋ ବି କହିବାକୁ ଡର ଲାଗୁଥିଲା ଇଂଲିଶ୍ରେ କି ମା ସିଏ କ'ଣ କୋସ୍ଚିନ୍ ପଚାରି ଦେବ ବୋଲି ଇଂଲିଶ୍ରେ ମୋତେ ବହୁତ କଷ୍ଟ ଲାଗିଥିଲା ସେଥିପାଇଁ ଇଂଲିଶ୍ ମୋର ସବୁଠୁ ବହୁତ ବହୁତ କଷ୍ଟ ଆଉ ମ୍ୟାଥ୍ ମୋ ସ୍କୁଲ୍ ସମୟରେ ବହୁତ ଖୁସି ଥିଲି ଯେ ମୁଁ ମୋର ଓଡ଼ିଆ ସବଜେକ୍ଟ୍ ଭଲ ହେଉଥିଲା ବୋଲି ସ୍କୁଲ୍ ମ୍ୟାମ୍ ମୋତେ କହୁଥିଲେ ଯେ ହଁ ତୋର ସ୍କୁଲ୍ରେ ଓଡ଼ିଆ ବହୁତ ହେଉଥିଲା ଭଲ ମାର୍କ ଆସୁଥିଲା ଘରେ ବି ଜାଣୁଥିଲେ ହଁ ଓଡ଼ିଆରେ ଭଲ ମାର୍କ ଆଣୁଛି ଓଡ଼ିଆରେ ଓଡ଼ିଆ ସବଜେକ୍ଟ୍ରେ କ'ଣ ବକୃତା ବି ଦେଲେ ମୁଁ ବହୁତ ଭଲ ବକୃତା କହିକି ପ୍ରାଇଜ୍ ବି ପାଇଥାଏ ସେଥିପାଇଁ ମୋତେ ସ୍କୁଲ୍ ଗୁରୁମା ଗୁରୁଜୀମାନେ ଆଶୀର୍ବାଦ ଦେଇଥାଏ ଯେ ହଁ ତୁ ଆଶୀର୍ବାଦ ଦେଇଥିଲେ ହଁ ତୁ ଯେ ବକ୍ତା ଭଲ କହୁଛୁ ତୁ ଆଗକୁ ଯିବୁ ଆଗକୁ ବଢ଼ିବୁ ଏଥିପାଇଁ ମୁଁ ବହୁତ୍ ଓଡ଼ିଆରେ ବହୁତ ଗର୍ବ କରୁଛି ଓଡ଼ିଆ ମୋ ଭାଷା ଫେବରେଟ୍ ମୋର ସେଥିପାଇଁ ଆଶୀର୍ବାଦ ଦେଉଥିଲେ ଗୁରୁଜୀ ଗୁରୁମାମାନେ